ଟେକ୍ନୋଲୋଜି ଆଜିକାଲିକା କ୍ଷେତ୍ରରେ ବହୁତ ମାତ୍ରାରେ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି ମୁଁ କେବେ କୌଣସି କମ୍ପ୍ୟୁଟର ଶିକ୍ଷା କରିନାହିଁ ମୋତେ ଖୁବ ଭଲ ଲାଗେ କମ୍ପ୍ୟୁଟର ଚଲାଇବା ପାଇଁ କିନ୍ତୁ ମୁଁ କେବେ କିଛି କରିନାହିଁ ମୋତେ ଏଇ ଜିନିଷରେ ବହୁତ ମାତ୍ରାରେ ଦୁଃଖ ଅନୁଭବ ହୋଇଥାଏ ମୋର କୌଣସି କମ୍ପ୍ୟୁଟର ନାହିଁ ସାର୍ଟିଫିକେଟ ନାହିଁ ମୋର ଶିକ୍ଷା ଏବଂ ପାଠ୍ୟକ୍ରମ ବହୁତ ଭଲ ବିଦ୍ୟାଳୟରେ କମ୍ପ୍ୟୁଟର ବିଷୟରେ ଶିକ୍ଷା ଦିଅନ୍ତି କ୍ଲାସ ଆମର କରନ୍ତି କମ୍ପ୍ୟୁଟର କ୍ଲାସ କିନ୍ତୁ ମୁଁ ଏତେ ଆଟେଣ୍ଡ କରିପାରି ନାହିଁ ଆମ ଶ୍ରେଣୀରେ ମଧ୍ୟ ଏତେଟା କ୍ଲାସ ନିଆଯାଏ ନାହିଁ ଟେକ୍ନୋଲୋଜି ଏବଂ କମ୍ପ୍ୟୁଟରର ବିଷୟରେ ଶିକ୍ଷା ଦେଉଥିବା କିଛି ପାଠ୍ୟକ୍ରମ ହେଉଛି ଯେପରିକି ଆମର ରହୁଛି ସାଇନ୍ସ ସାଇନ୍ସରେ ଆମର ସେଇଭଳି କିଛି ପାଠ୍ୟକ୍ରମ ରହିଅଛି ଯେଉଁଥିରେ ଆମେ କମ୍ପ୍ୟୁଟର ବିଷୟରେ ଶିକ୍ଷା ପ୍ରାପ୍ତ କରିପାରିବା ବହୁତ ଭଲ ଲାଗେ ଆମମାନଙ୍କୁ ଏଇସବୁ ଜିନିଷ ଶିଖିବା ପାଇଁ ବହୁତ ଭଲ ଲାଗେ ବହୁତ ଖୁସି ଲାଗେ ଏଇସବୁ ଜିନିଷ ବିଷୟରେ ଜାଣିବା ପାଇଁ ଆଗ କାଳରେ ଆମର ବହୁତ ସାହାଯ୍ୟ ଦେଇଥାଏ ସାହାଯ୍ୟ ହୋଇଥାଏ ଆମମାନଙ୍କୁ ଅତ ଆମକୁ ବହୁତ ଭଲ ଲାଗେ ବେଶ ଖୁସି ଲାଗେ ଆମମାନଙ୍କୁ ତ ଏଇଭଳି ଭାବରେ ଆମର ମନ ଆନନ୍ଦିତ ହୋଇଥାଏ ଖୁବ ଖୁସି ଲାଗେ ମନ ଭରି ଉଠିଥାଏ